ଓଡ଼ିଶାରେ ଓଡ଼ିଶାରେ ଦେଖିବାକୁ ଗଲେ ସ୍ୱାସ୍ଥ୍ୟ ସେବା ମାନେ ଅଛି ଭଲ ଅଛି କ'ଣ କେମିତି ନା ଦେଖିବାକୁ ଗଲେ ରୋଗୀମାନେ ଯେତେବେଳେ କି ସେମାନଙ୍କୁ ଯେଉଁ ବି ହାର୍ଟ ଆଟାକ୍ ହଉ କିମ୍ବା ଯେଉଁ ବ୍ରେନ୍ ହଉ କିମ୍ବା ଯେଉଁ ବି ଗୋଟେ ରୋଗ ହୋଇଥାଏ ନା ସେଇ ରୋଗରେ ସେମାନେ ପୀଡ଼ିତ ଥାନ୍ତି ଯେଉଁଭଳିକି ମହିଳା ହଉ କିମ୍ବା ଶିଶୁ ହଉ କିମ୍ବା ଯିଏ ବି ହେଉଛି ହେଉଛି ନା ହଉ କାରଣ କାରଣ ରୋଗ ତ ସମସ୍ତଙ୍କୁ ହୋଇଥାଏ ସେଥିପାଇଁ ମୁଁ କହିବାକୁ ଗଲେ ମାନେ ଡାକ୍ତର ମାନେ ଅତି ଯତ୍ନର ସହିତ ଯଦି ସେମାନେ ସେମାନେ ମହିଳା ଶିଶୁମାନଙ୍କୁ ଯଦି ଠିକ୍ ସମୟରେ ଯଦି ଟ୍ରିଟମେଣ୍ଟ ଯଦି କରିପାରିବେ ତ ମୁଁ ଭାବୁଛି ଭଲ ହୁଅନ୍ତା ଆଉ ଯେମିତିକି ଆମର ମାତୃତ୍ଵ ମାତୃତ୍ଵ ମାନେ ମା' ସେମାନଙ୍କର ମାନେ ଛୁଆ ଜନ୍ମ ହେଲା ଟାଇମରେ ଯଦି ଠିକ୍ ଟାଇମରେ ମଧ୍ୟ ଯଦି ଦେଖିବେ ତ ସେମାନେ ବି ଭରଣ ପୋଷଣ ହୋଇପାରିବେ ସେଥିପାଇଁ ମୁଁ କହିବାକୁ ଗଲେ ଆଉ ଶିଶୁମାନଙ୍କର ଯେମିତି ବି ରୋଗ ହେଲେ ଜାଣିନଥାନ୍ତି ମାନେ ମା' ମାନେ ଜାଣିଥାନ୍ତି କି ଯେଉଁ କିଛି କିଛି ରୋଗ ସେମାନେ ଜାଣିନଥାନ୍ତି ତ ସେଇ ରୋଗକୁ ଯଦି ଠିକ୍ ସମୟରେ ଆମର ପାଖାପାଖି ଡାକ୍ତରଖାନାକୁ ଯଦି ହେଇପାରିବ ତ ସେ ଟାଇମରେ ବି କିଛି ଉପଲବ୍ଧ ହେଇପାରିବ ସେଥିପାଇଁ ମୁଁ କହିବାକୁ ଗଲେ ଭଲ ଭାବରେ ଡାକ୍ତରଖାନା ଗୋଟେ ହବ